ଆମେ ଏହି ଖୋର୍ଦ୍ଧା ଜିଲ୍ଲା ଏହି ଯେଉଁ ମିଡ଼ିଆ ବାବଦରେ ମୁଁ ଟିକେ କହୁଛି କାରଣ ଏହି ଯେଉଁ ମିଡ଼ିଆ ଟିଭି ହେଲା ସେ ଓ ଟିଭି ମିଡ଼ିଆ ହେଲା ଏହି ଯେଉଁ ନିୟୁଜ ଆମେ ଶୁଣୁଛେ ସେଥି ପାଇଁକି ଆମ ଖୋର୍ଦ୍ଧା ଖାଲି ଖୋର୍ଦ୍ଧା ଜିଲ୍ଲା ଏବଂ ସମସ୍ତ ପାଇଁକି ଆମେ ନିୟୁଜଟା ଶୁଣୁଛେ କାରଣ ଆମେ ସତର୍କବାଣୀ ଆମକୁ ସେ ଦେଉଛି ଆମେ ଯେଉଁ ନିୟୁଜଟା ଶୁଣୁଛେ ମନେ କର ବାତ୍ୟା ହେଲା ବନ୍ୟା ହେଲା କି କେତେବେଳେ କଣ ହେବ ଏହି ବାବଦରେ ଯେଉଁ ନିୟୁଜ ଆମେ ଶୁଣୁଛେ ଆମେ ସେହି ବାବଦରେ ଆମେ ସତର୍କ ବି ହୋଇ ଯାଉଛେ ତେଣୁ ଆମେ ଏହି ଯେଉଁ ଏହି ମିଡ଼ିଆ ଆମକୁ ବହୁତ ସାହାଯ୍ୟ କରୁଛି କୌଣସି ଦୁର୍ଘଟଣା ଘଟିଲା କି କଣ ହେଲା ସିଏ ସାଙ୍ଗେ ସାଙ୍ଗେ ମିଡ଼ିଆ ଡାକି କିରି ତାକୁ ତାର ପ୍ରତିକାର ବି ହୋଇ ପାରୁଛି ଏବଂ ନିୟୁଜ ଚ୍ୟାନେଲରେ ସବୁ ବାହାରି ପାରୁଛି ହଁ ତେଣୁ ମିଡ଼ିଆ ଆମକୁ ବହୁତ ସାହାଯ୍ୟ କରୁଛି ପାପିଲାଙ୍କ ପାଠ ପଢ଼ାରେ ଇଏ ହେଲା ଯେଉଁ ମୋବାଇଲରେ ସବୁ ପିଲାମାନେ ପାଠ ପଢ଼ିଲେ ଏ କୌଣସି ଏ ବର୍ତ୍ତମାନ ଛୁଟି ଅଛି କିନ୍ତୁ ଅନେକ ସ୍କୁଲ କଣ କରୁଛି ନା ଛାଡ଼ୁଛି ତାର ମୋବାଇଲରେ ବର୍ତ୍ତମାନ ପାଠ ପଢ଼ା ଚାଲିଛି ତେଣୁ ମିଡ଼ିଆ ନିଶ୍ଚିତ ଭାବେ ଆମକୁ ସହାୟତା କରୁଛି